ଆମେ ଟେପ୍ ପାଣି ପାଉନାହିଁ ସେଥିପାଇଁ ଆମ ଗ୍ରାମରେ ଥିବା ପୋଖରୀ ମଧ୍ୟରୁ ପାଣି ଆଣିକି ପିଇବା ଖାଇବାରେ ବ୍ୟବହାର କରିଥାଉ

ଏହା ଗାଧୋଇବାରେ ମଧ୍ୟ ବ୍ୟବହାର କରିଥାଉ ସେହି ପୋଖରୀରେ ଅନେକ ଗଛଲତା

ଯାହାଫଳରେ ସେହି ପୋଖରୀରେ ଡାଳ ପତ୍ର ପଡ଼ି ପୋଖରୀରେ ପାଣି ଅଶୁଦ୍ଧ ହେଉଛି ସେହି ପାଣିକୁ ପିଇ ଆମମାନଙ୍କ ଦେହ ଅସୁସ୍ଥ ହେଉଛି ଏବଂ ଆମେ ସବୁଦିନ ରୋଗୀ ହୋଇକି ରହୁଛୁ ଯଦି ଆମକୁ ଟ୍ୟାପ ପାଣି ଖାଇଲେ ଆମର ଦେହ ଆଉ ଅସୁସ୍ଥ ରହିବ ନାହିଁ ଏବଂ ଆମ ଆମେ ଆଉ କେବେ ରୋଗୀ ହୋଇକି ରହିବୁ ନାହିଁ ସବୁଦିନ ପାଇଁ ଶୁଦ୍ଧ ହୋଇକି ରହିବୁ ଏବଂ ଆମେ ଭଲ ଭାବରେ କାର୍ଯ୍ୟ କରିପାରିବୁ